ଆମେ ପିଠା ବନାସୁଁ ଆଉ ଯେନ୍ ପିଠାକି କାକ୍ରା ପିଠା ଅଡ଼୍ସା ପିଠା ଆଉ ସେଟା ସୁଜି ଅଟାରେ ଆମେ ପାଣି ବସେଇ ନେସୁଁ ଚିନି ଦେଇନେସୁଁ ଆଉ ସୁଜି ଅଟା ଦେଇକରି ସେନ୍ତା ଜନ୍ତ୍ନି ଘାଣ୍ଟିନେସୁଁ ଆଉ ସେଟାକେ ଆନିକରି ତା' ପରେ ଗୋଲ୍ ଗୋଲ୍ କରି କରି କଢ଼େଇରେ ତେଲ୍ ବସେଇନେସୁଁ ଆଉ ସେଟା ଆଉ ଗୁଟେ ବନେଇ ବନେଇ ଗୋଲ୍ ଗୋଲ୍ କରି କରି ଛାନ୍ସୁଁ ଆଉ ସେଟା ବନାସୁଁ ଆଉ ମୋର୍ ମୋର୍ ମା' ଭି ସେନ୍ତା ବନଉଥିଲେ ମୁଇଁ ଦେଖିଥିଲିଁ ଆଉ ମୋର୍ ମା' ଭି ହେନ୍ତା ବନାଏସନ୍ ଆଉ ମୁଇଁ ଭି ହେନ୍ତା ବନାଏସିଁ ଆଉ ଅଡ଼୍ସା ପିଠା ଭି ବନାଏସନ୍ ମାନେ ଚାଉଲ୍କେ ବତୁରେଇ କରି କାଢ଼ିଦେସନ୍ ପାଣିନୁ ଆଉ ସୁଖେଇ ଦେଇକରି ତା' ପରେ ସେଟାକେ ଆମେ ସେ ହେମ୍ଦସ୍ତାରେ କୁଟିକରି ସେଟା ଫିର୍ ହେନ୍ତା ପାଣି ବସେଇକରି ଗୁଡ଼ ଟିକେ ଦେଇନେସୁଁ ଆଉ ଗୁଡ଼ ଟିକେ ଦେଇକରି ତା' ପରେ ସେଟା ଫେର୍ ହେନ୍ତା ଜତ୍ନି ଘାଣ୍ଟିନେସନ୍ ଆଉ ସେଟାକେ ବି ଗୋଲ୍ ଗୋଲ୍ କରିକରି କଢ଼େଇରେ ତେଲ୍ ବସେଇଦେସନ୍ ଆଉ ତେଲ୍ ଗରମ୍ ହେଲେ ତା' ପରେ ସେ ପିଠାରେ ପାଞ୍ଚ୍ ଫୁଟନ୍ କାଣା କାଣା ଦେଇକରି ଆମେ ପୁରା ହେନ୍ତା ଗୋଲ୍ ଗୋଲ୍ କରି ହାତେ ବନାସୁଁ ଆଉ ସେଟା ତେଲ ଦେଇକରି ସେ ତା' ପରେ ଅଡ଼୍ସା ପିଠା ହେସି ଆଉ ସବୁ ଅଡ଼୍ସା ପିଠା ବହୁତ୍ ଦିନ୍ ରହେସି କିଛି ଖରାପ୍ ହୁଏନି ଆରୁ ସେଟା ମୋର୍ ମା' ମା' ଭି ବନଉଥିଲେ ଆଉ ମୁଁ ଦେଖିଥିଲିଁ ଆଉ ମୋର୍ ମା' ଭି ବନାସନ୍ ଆଉ ମୁଇଁ ଭି ବନାସିଁ ଆଉ ସେଟା ମତେ ବହୁତ୍ ଭଲ୍ ଲାଗ୍ସି